ମୁଁ ଛୋଟ ଦିନରୁ ହିଁ ନୃତ୍ୟ ଶିଖୁଅଛି କାହିଁକିିନା ଏହା ମୋତେ ବହୁତ ଭଲ ଲାଗେ ଏବଂ ଏହି ନୃତ୍ୟକୁ ମୁଁ ଅଧିକ ଭଲପାଏ ଯାହାକି ମୋର ଜୀବନର ଗୋଟିଏ ଲକ୍ଷ୍ୟ ସାଜିିଛି ଯେ ମୋତେ ଗୋଟେ ଭଲ ନୃତ୍ୟ କଳାକାର ହେବାର ଅଛି ଏବଂ ମୁଁ ମଧ୍ୟ ପିଲାମାନଙ୍କୁ ନୃତ୍ୟ ଶିଖାଇବା ପାଇଁ ଚାହେଁ ଏବଂ ମୁଁ ଯେତେବେଲେ ସ୍କୁଲ୍ରେ ପାଠ ପଢ଼ୁଥିଲି ସେତେବେଲେ ଯେକୌଣସି ଭି ମଞ୍ଚ ଉପରେ ନୃତ୍ୟ କରୁଥିଲି ଓ ଗାଁ'ରେ ମଧ୍ୟ ଯେକୌଣସି ପ୍ରୋଗ୍ରାମ୍ ହେଲେ ମୁଁ ସେହି ମଞ୍ଚ ଉପରେ ମଧ୍ୟ ନୃତ୍ୟ କରୁଥିଲି ଏବଂ ମୁଁ ମୋ କଲେଜ୍ରେ ମଧ୍ୟ ଅନେକ ନୃତ୍ୟ କରିଛି ଯାହାଫଳରେ ମୋତେ ଥରେ ଏହି ନୃତ୍ୟ ପାଇଁ ଭୁବନେଶ୍ୱର ପଠାଯାଇଥିଲା ଏବଂ ସେଠାରେ ମଧ୍ୟ ମୁଁ ଭଲ ନୃତ୍ୟ କରି ସୁନାମ୍ ଅର୍ଜନ କରି ଯାହାକି ମୋତେ ଅଧିକ ଖୁସି ଲାଗିଥିଲା ଏବଂ ମତେ ଗୋଟିଏ ସ୍କୁଲ୍କୁ ଡ଼କାଯାଇଥିଲା ଏବଂ ସେହି ସ୍କୁଲ୍ରେ ପିଲାମାନେ ନୃତ୍ୟ ଶିଖି ନୃତ୍ୟ ଶିଖି ଶିଖିବେ ସ୍କୁଲ୍ ଯୋଗୁଁ ମିଳିଥିଲା ଯେଉଁଠାରେ କିି ମୁଁ ପ୍ରଥମ ଥର ନୃତ୍ୟ ଶିଖାଇଥିଲି ଏବଂ ସେହି ନୃତ୍ୟ ଶିଖାଇଲା ବେଳେ ମୋତେ ବହୁତ ଖୁସି ଲାଗିଥିଲା ଏବଂ ବହୁତ ଆନନ୍ଦ ମଧ୍ୟ ଲାଗିଥିଲା